ମୁଁ କରୁଥିବା ସବୁଠାରୁ ଆହ୍ୱାନପୂର୍ଣ୍ଣ ସନ୍ତରଣ ବ୍ୟାୟାମ୍ ସେଟ୍ ହେଉଛି ଅନୁଲୋମ ବିଲୋମ ଅନୁଲୋମ ବିଲୋମ ବ୍ୟାୟାମ୍ କଲେ ପେଟ ସଫା ହୁଏ ନିଶ୍ୱାସଜନିତ ରୋଗ ହୁଏ ନାହିଁ ଆମ ଦେହକୁ ଭଲ ସ୍ୱାସ୍ଥ୍ୟ ଦେଇଥାଏ ଏହା ପାଇଁ ମୁଁ ଅନୁଲୋମ ବିଲୋମ ବ୍ୟାୟାମ୍ କରେ ମୁଁ ପାଞ୍ଚ ମିନିଟ୍ ଏବଂ ଅନେକ ସମୟ ଧରି ପହଁରିିପାରେ ଆମ ଗାଁରେ ପୋଖରୀ ହେତୁ ମୁଁ ଛୋଟବେଳୁ ପହଁରୁଛି ପାଞ୍ଚ ମିନିଟ୍ ଯାଏଁ ମୁଁ ପହଁରି ପାରିବି